ହଁ ଭାଇ ମୋବାଇଲ୍ ଦୋକାନରୁ କହୁଥିଲି କିଏ କହୁଥିଲେ ଆଜ୍ଞା ଆମର ତ ଦଶ ହଜାରଠୁ ଆରମ୍ଭ କରି ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଦୁଇଲକ୍ଷ ପର୍ଯ୍ୟନ୍ତ ମୋବାଇଲ୍ ରହୁଛି ଆପଣ କୋ କେତେ ଆପଣ ବଜେଟ୍ ଭିତରେ ନେବେ କହୁନାହାଁନ୍ତି ଆମର ରିଏଲମି ଓପୋ ଭିଭୋ ୱାନପ୍ଲସ୍ ନଥିଙ୍ଗ୍ ଆଇଫୋନ୍ ରହୁଛି ଆପଣ କ'ଣ ନେବେ କୁହଁନ୍ତୁ ହଉ ୱାନପ୍ଲସର ସେହି ଆରମ୍ଭ ହେଇଯାଉଛି ଅଠରରୁ ଆସିଯାଉଛି ନର୍ଡ଼ ସି ଟୁ ଲାଇଟ୍ ରହିଯାଉଛି ଅଠର ଆପଣଙ୍କର ଆଠ ଶହେ ଅଠେଇଶ ରହୁଛି ତ ଭଲ ଗେମିଙ୍ଗ୍ ରହୁଛି ୱାନ୍ ଟୋଣ୍ଟି ରହୁଛି ଡିସ୍ପ୍ଲେ ରହୁଛି ତା'ପରେ ସେମିତି ଆପଣଙ୍କର ଉଣେଇଶ ହଜାର ପଡ଼ିଯାଉଛି ଉଣେଇଶ ହଜାର ନଅଶହ ଅନ୍ଵେଶତ ରହିଯାଉଛି ୱାନପ୍ଲସ୍ ନର୍ଡ଼ ସି ଥ୍ରୀ ଲାଇଟ୍ ଆପଣ ସେଟ୍ ରହିଯିବ ଆପଣ ଭଲସେ ରହିଯିବ ଆଠ ଶହେ ଅଠେଇଶ ରହିଯାଉଛି ୱାନପ୍ଲସ୍ ସିକ୍ସ ଇଲେଭେନ୍ ୱାଟଟା ଆପଣଙ୍କର ରହିଯାଉଛି ସେହି ପଡ଼ିଯିବ ସେହି ଛପନ ପାଖାପାଖି ପଡ଼ିଯିବ ଆଜ୍ଞା ଡିସକାଉଣ୍ଟ ହଁ ଅଛି ଆପଣଙ୍କର ଆସିଲେ ତ ଡିସକାଉଣ୍ଟରେ ଆପଣ ନାଇଁ ଆମର ଦିଆ ହେଉଛି ଗିଫ୍ଟରେ ଇଅର୍ ଫୋନ୍ସ ଦିଆ ହେଉଛି ନହେଲେ ଆମର ଚାର୍ଜର୍ ବି ଚାର୍ଜିଂ ଦିଆହେଉଛି ପୋର୍ଟ୍ ଆଜ୍ଞା ଇ ଏମ ଆଇ ରହୁଛି ବଜାଜ୍ କାର୍ଡ଼୍ ରହୁଛି ଯେଉଁଥିରେ ନେଇ ପାରିବେ ରିଅଲମି ଇଲେଭେନଟା ଆପଣଙ୍କୁ ପଡ଼ିଯିବ ଅଠରହଜାର ପଡ଼ିଯିବା ତା'ପରେ ରିଅଲମି ଇଲେଭେନ୍ ଏକ୍ସଟା ପଡ଼ିଯିବ ଆପଣଙ୍କୁ ପନ୍ଦରହଜାର ଆଠ ଶହେ ଅଠେଇଶ ଜିବି ଡାଟା ପଡ଼ିଯିବ ଆପଣ ନିଅନ୍ତୁ ୱାନପ୍ଲସ୍ ନିଅନ୍ତୁ ୱାନପ୍ଲସ୍ ନିଅନ୍ତୁ ଆପଣଙ୍କର ଭଲ ହେବ ଆପଣଙ୍କର ପନ୍ଦରହଜାର ଟଙ୍କାରେ ଆପଣ ଯଦି ଫାଷ୍ଟ ଡାଉନ୍ ପେମେଣ୍ଟ୍ ଦେଉଛନ୍ତି ପାଞ୍ଚହଜାର ଟଙ୍କା ଦେଉଛନ୍ତି ଆପଣଙ୍କ ସାତ ମାସର ଇ ଏମ୍ ଆଇ ରହିଯିବ ଦେଢ଼ହଜାର ଟଙ୍କା ଲେଖାଁ ଆଉ ସେମିତି ଆପଣ ଯଦି ପ୍ରାଇସ୍ ଅଧିକ କହୁଛନ୍ତି ଡାଉନ୍ ପେମେଣ୍ଟ୍ ଅଧିକ ହେଇଯିବ ଆପଣ ଯଦି ମନ୍ଥ ବି ଏକ୍ସଟେନସନ୍ କରୁଛନ୍ତି ଆପଣ ପାଇଯିବେ ଏକ୍ସଟେନସନ୍ ହେଇଯିବ ଅଧିକ ଆଜ୍ଞା ଆପଣ ଆମର ତ ବେଶି ସେଲିଂ ଏଇନା ଚାଲିଛି ରିଅଲମି ଚାଲିଛି ତା'ପରେ ଭିଭୋ ଚାଲିଛି ୱାନପ୍ଲସ୍ ଚାଲିଛି ଭିଭୋ ଭି ଟ୍ୱେଣ୍ଟି ନାଇନ୍ ଅଛି ୱାଇ ଇଲେଭେନ୍ ଏକ୍ସ ଅଛି ଆପଣ କ'ଣ ନେବେ କହୁନାହାଁନ୍ତି ଆଜ୍ଞା ୱାନପ୍ଲସ୍ ୱାନପ୍ଲସର ଇଲ ଫିଫ୍ଟିନ୍ ଆରଟା ନିଅନ୍ତୁ ନହେଲେ ନର୍ଡ଼ ସି ଥ୍ରୀ ଲାଇଟ୍ ଟା ନିଅନ୍ତୁ ଭଲ ହେବ ଆପଣ ବଜେଟ୍ କେତେ ରଖିଛନ୍ତି ଚାଳିଶହଜାର ଭିତରେ ପଇଁଚାଳିଶି ହଜାର ଭିତରେ ହେଲେ ଆପଣଙ୍କୁ ଜଷ୍ଟ ଆଉ ପାଞ୍ଚହଜାର ଟଙ୍କା ବଢ଼େଇକି ଆପଣ ୱାନପ୍ଲସ୍ ଇଲେଭେନ୍ ଆର୍ ନେଇ ଯାଆନ୍ତୁ ବଢ଼ିଆ ହେବ

ଆଜ୍ଞା ଆପଣଙ୍କ ବାଜାଜ୍ କାର୍ଡ଼୍ ଅଛି ତା'ହେଲେ ନେଇ ଆସନ୍ତୁ ଆପଣଙ୍କର ହେଇଯିବ ଆଉ ଇ ଏମ୍ ଆଇ ଆକ୍ଟିଭ୍ ସାଙ୍ଗେସାଙ୍ଗେ ହେଇଯିବ ଆଉ